ଯେତେବେଳେ ଆମେ ବୁଲିଯାଏସୁଁ ଜଙ୍ଗଲ୍ ମାନ୍କେ ପର୍ବତ୍ ଏରିଆକେ ବହୁତ୍ ଭଲ୍ ଲାଗ୍ସି ଯେତେବେଲେ ସୂର୍ଯ୍ୟ ଉଦୟ ହେସି ସେତେବେଲେ ଗୁଟେ ସିନେରୀ ଦେଖ୍ବାର୍କେ ଯେ ମିଲ୍ସି ସେଟା ବହୁତ୍ ଭଲ୍ ଲାଗ୍ସି ଆଉ ଯେନ୍ ଆମେ ଜଙ୍ଗଲ୍ ମାନ୍କେ ବୁଲି ଯାଏସୁଁ ସେନେ ଥଣ୍ଡା ଥଣ୍ଡା ପବନ୍ ହେସି ପତ୍ର ଝଡ଼ା ହେଲା ବେଲେ ଆହୁରି ଭଲ୍ ଲାଗ୍ସି ଭଲ୍ ଭଲ୍ ସିନେରୀ ଦେଖ୍ବାକେ ଯେ ମିଲ୍ସି ଆଉ ସୂର୍ଯ୍ୟ ଅସ୍ତ ହେଲାବେଲେ ବି ବହୁତ୍ ଭଲ୍ ସିନେରୀଟେ ଦେଖିବାକେ ମିଲିସି୍ ଭଲ୍ ଲାଗ୍ସି ଆଉ ଯେନ୍ ପର୍ବତ୍ ଏରିଆନେ ଯେତେବେଲେ ଝର୍ଣା ମାନେ ବହେସି ସେତେବେଲେ ଭଲ୍ ଲାଗ୍ସି ଦେଖ୍ବାକେ ଯେ ଆଉ ଜଙ୍ଗଲ୍ ଏରିଆ ଆଡ଼େ ଗଲେ ଭଲ୍ ଲାଗ୍ସି ଅଧିକାଂଶ ପଶୁ ପକ୍ଷୀକେ ବି ଦେଖ୍ବାକେ ଯେ ମିଲ୍ସି ସେନେ ଆଉ କା'ଣା ନୁ ପକ୍ଷୀମାନେ ତାଙ୍କର୍ ଆବାଜ୍ନେ ମିଠା ମିଠା ଆବାଜ୍ ରେ ସେଠାରେ ସେନେ ଥିବାକେ ଯେ ଭଲ୍ ଲଗସି୍ ଜଙ୍ଗଲ୍ ଏରିଆନେ ବୁଲ୍ବାକେ ଯେ ଭଲ୍ ଲାଗ୍ସି ସେନ୍କେ ଆମେ ପିକ୍ନିକ୍ ବି କରିଯାଇ ପାର୍ମା ବହୁତ୍ ଭଲ୍ ଲାଗ୍ସି ଭଲ୍ ଭଲ୍ ଫ୍ରେଶ୍ ଫ୍ରେଶ୍ ପବନ୍ ଆଏସି ତା'ଦ୍ୱାରା ଆମେ ଭଲ୍ସେ ନିଶ୍ୱାସ୍ ନେଇ ପାର୍ସୁଁ